ହଁ ମୁଇଁ ଜାନିଛେଁ ଯେ ପିଲାମାନେ ଡିଗ୍ରୀ ନେଇକରି ଘରେ ବସିଛନ୍ ଆଉ ଡିଗ୍ରୀ ନେଇକରି ଘରେ ବସିକରି ଭି ସେମାନେ ନାଇଁ ପଢ଼ଲା ସାଙ୍ଗେ ସମାନ୍ କାରଣ ସେମାନେ ପଢ଼ିକରି ବି ସେ ମୁର୍ଖମାନେ ଯେନ୍ କାମ୍ କରୁଛନ୍ ସେ କାମ ମାନେ ସେମାନଙ୍କୁ କର୍ବାର୍କେ ପଡ଼ୁଛେ କାରଣ ତାହାକୁଁ କୌଣସି ପ୍ରକାର୍ ସୁବିଧା ନାଇଁ ମିଲବାର୍ ଚାକିରୀଟେ ନାଇଁ ମିଲବାର୍ ଆମର୍ ଇ ଓଡ଼ିଶା ସରକାର ବି ତାକଁର୍ ପ୍ରତି ଟିକେ ଧ୍ୟାନ ନାଇଁ ଦେବାର୍ ସେମାନେ ବିଚ୍ରେ କେତେ କଷ୍ଟରେ ତାଙ୍କର୍ ମା ବାପା ମାନେ ପଢ଼ାଲେଖା କରି କରିବି ଏତେ ଡିଗ୍ରୀ ଫାଷ୍ଟ୍ କ୍ଲାସ୍ ସେକେଣ୍ଡ କ୍ଲାସ୍ ପାଇକିରି ଭି ସେମାନେ ଇହାଛିନି ଘରେ ବସିକିରି ଇ ଲଟା ବାଛି ଯାଉଛନ୍ ଧାନ୍ କାଟି ଯାଉଛନ୍ ପଲହା ରୁଇ ଯାଉଛନ୍ ଯିଏ ଯେନ୍ କାମ୍ ବଏଲା ମଜୁରୀ କାମ୍ ମାନେ ବି ଯିଏ ଘର୍ ବନାକାମ୍ ବି କରିଯଉଛନ୍ ଯେନ୍ ଟା ଯିଏ ଯେନ୍ କାମ୍ ବି ବଲୁଛନ୍ ସେ କାମ୍ ସେମାନକୁଁ କର୍ବାର୍କେ ପଡ଼ୁଛେ ଏତେ ପଢ଼ାଲିଖା କରି କରିବି କାରଣ ଆମର୍ ଓଡ଼ିଶା ସରକାର୍ ସେ ପ୍ରତି ଧ୍ୟାନ୍ ନାଇଁ ଦେବାର୍